ଢେଙ୍କାନାଳ ଜିଲ୍ଲା ଏକ ପାହାଡ଼ ଓ ଜଙ୍ଗଲପୂର୍ଣ୍ଣ ଜିଲ୍ଲା ଅଟେ ପ୍ରାଚୀନ ସମୟରୁ ଲୋକ ମାନେ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭର କରି ଆସିଛନ୍ତି କାରଣ ଏଠାରେ ଚଳିବା ପାଇଁ ସେତେବେଳେ କୌଣସି ପ୍ରକାରର ସୁବିଧା ନଥିଲା ସେଥିପାଇଁ ସମସ୍ତେ ଜଙ୍ଗଲରୁ କାଠ ଜାଳେଣି ଓ ବିଭିନ୍ନ ପ୍ରକାର ଗଛକୁ କାଟି ତାକୁ କାଠ ସାମଗ୍ରୀ ତିଆରି କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ ତା' ସହ ଜଙ୍ଗଲରୁ କିଛି ଖାଇବା ଜିନିଷ ମଧ୍ୟ ମିଳୁଥିଲା ଯେମିତିକି ଚାର କୋଳି ବଇଁଚ କୋଳି ମୁହୁଲ ଆମ୍ବ କେନ୍ଦୁ ଏହାକୁ ବିକି ନିଜର ଅପୁରା ପେଟ ପାଇଁ ଦୁଇ ପଇସା ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା ଏମିତିକି କେଉଁ ଆଡ଼କୁ ଯିବା ପାଇଁ ଗମନା ଗମନର ସୁବିଧା ମଧ୍ୟ ନଥିଲା ଯାହା ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ କିନ୍ତୁ ପରବର୍ତ୍ତୀ କ୍ରମେ ଆଜିର ଦିନରେ ଢେଙ୍କାନାଳର ସ୍ଥିତି ସେମିତି ନାହିଁ ଯୁଗ ପରିବର୍ତ୍ତନ ହେବା ସହ ଢେଙ୍କାନାଳ ଜିଲ୍ଲାରେ ସବୁ ପ୍ରକାରର ପରିବର୍ତ୍ତନ ହୋଇଯାଇଛି ପ୍ରାୟତଃ ଆଜିକା ଦିନରେ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି